ଆଜ୍ଞା ଛାତ୍ରଛାତ୍ରୀମାନେ ସ୍କୁଲ କଲେଜରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଂ ଏବଂ ଗଣିତରେ ପାଠ୍ୟକ୍ରମରେ ବିଭିନ୍ନପ୍ରକାର ବର୍ତ୍ତମାନ ଯେଉଁ ସରକାର ଆମର ଆମର କରିଛନ୍ତି ସୁବିଧା ସୁଯୋଗ ସେ ଦ୍ୱାରା ଉପକୃତ ହେଇପାରୁଛନ୍ତି ଯେମିତି ଆଜିକାଲି ଡିଜିଟାଲ୍ ଯୁଗରେ ପଢ଼ିବା ପାଇଁ ଡିଜିଟାଲ୍ ସବୁ ହେଇଯାଇଛି ପ୍ରୋଜେକ୍ଟର୍ ସବୁ ତିଆରି ହେଇଯାଇଛି ବିଜ୍ଞାନ ପାଇଁ ଯେଉଁଟା ସୁବିଧା ହେଇଯାଉଛି ବା ଗଣିତରେ ଆବାକସ୍ ଭଳିଆ ବହୁତ ପ୍ରକାର ଏମିତି ଟ୍ରିକ୍ସ ଆସୁଛି ଯେଉଁଥିରେ କି ଆମେ ମ୍ୟାଥ୍ କରିବା ପାଇଁ ସୁବିଧା ପାଉଛେ ଇଞ୍ଜିନିୟରିଂ ଲାଇନ୍ରେ ଏବେ ଯେଉଁ ବହିବା ଡିଜିଟାଲ୍ ମୋବାଇଲ ଦ୍ୱାରା ଯେଉଁ ୟୁଟ୍ୟୁବ ସବୁଥିରେ ଆମେ ଆମେ ବିଭିନ୍ନପ୍ରକାର ଉପକୃତ ହେଇପାରୁଛୁ ଏବେ ଗଭର୍ନମେଣ୍ଟ ତରଫରୁ ଆମର ବିଭିନ୍ନ ପ୍ରକାର ଜାଗାରେ ବିଭିନ୍ନପ୍ରକାର ଗାଁରେ ମଧ୍ୟ ଏସବୁ ପାଇଁ ବିଭିନ୍ନ ଶିକ୍ଷାପ୍ରଦାନ କରାଯାଉଛି ତ ଏସବୁ ପାଇଁ ମଧ୍ୟ ସୁବିଧା ସୁଯୋଗ ମିଳିପାରୁଛି ଆଉ ଆବାକସ୍ ବିଭିନ୍ନପ୍ରକାର ପ୍ରାଇଭେଟ୍ ଜାଗାରେ ବି ମଧ୍ୟ ଗଭର୍ନମେଣ୍ଟ ଛଡ଼ା ପ୍ରାଇଭେଟ୍ ଜାଗରେ ବି ବିଭିନ୍ନପ୍ରକାର ଟ୍ରିକ୍ସ ବି ଉପଲବ୍ଧି କରାଯାଉଛି ତେଣୁ ଏମିତି ବିଭିନ୍ନପ୍ରକାର ନୂଆ ଜିନିଷ ଶିଖିବା କେମିତି ନୂଆ ପଦକ୍ଷେପ ନେବା କେମିତି ଏଣ୍ଟ୍ରାନ୍ସ ଦେବା ଏଇସବୁ କେମିତି ନିଜେ ଡିଜିଟାଲ୍ ଯୁଗରେ କମ୍ ସବୁଠୁ ବଡ଼ ମାଧ୍ୟମ ହେଲା ମୋବାଇଲ ମୋବାଇଲ ଦ୍ୱାରା ତ ଆମେ ବହୁତ କିଛିମାନେ ସବୁକିଛିର ସୁବିଧା ସୁଯୋଗ ଆମେ ପାଇପାରୁଛେ ଯେମିତି କି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମୋବାଇଲ ୟୁଟ୍ୟୁବରୁ ହିଁ ଆମେ ପାଇପାରୁଛେ ତେଣୁ ପ୍ରଥମ କଥା ଆମ ସମସ୍ତଙ୍କ ହାତରେ ନିଜର ଭଲ ପାଇଁ ମୋବାଇଲଟା ଇଉଜ୍ କରିବା ଦରକାର ଯେଉଁଟା ପାଠ୍ୟକ୍ରମରେ ଆମକୁ ହେଲ୍ପ କରିବା ପାଇଁ ସାହାଯ୍ୟ କରିବା ପାଇଁ ସହାୟକ ହେବ